ଆମ ଜିଲ୍ଲାରେ ବହୁତ ଗୁଡ଼ିଏ ଦର୍ଶନୀୟ ସ୍ଥାନ ଅଛି ସେଥିମଧ୍ୟରୁ ଗୋଟିଏ ଖଣ୍ଡିଆ ଦେଉଳ ନାମକ ଗୋଟିଏ ଧାର୍ମିକ ସ୍ଥଳ ଅଛି ଯେଉଁଠିକି ବହୁତ ଲୋକ ଦର୍ଶନ କରିବା ପାଇଁ ସେଠାକୁ ଆସିଥାନ୍ତି ଆଉ ସେ ଖଣ୍ଡିଆ ଦେଉଳଟି ଆମର ମହାନଦୀ ମଧ୍ୟ ସ୍ଥଳୀରେ ଉପସ୍ଥିତ ଅଛି ଯେଉଁଟାକି ସେଇଟା ତିଆରି କରିବା କରା ସମୟରେ ଗୋଟିଏ କଳାପାହାଡ଼ ନାମକ ଜଣେ ସେ ସମସ୍ତଙ୍କୁ ସମସ୍ତ ମନ୍ଦିର ଏମିତି ଭାଙ୍ଗି ଦେଉଥିଲେ ସେଇଥିପାଇଁ ସେଇଟା ଅଧାରେ ରହିଯାଇଛି ସେଇଟା ଅଧାରେ ରହିଯିବା ଫଳରେ ତାକୁ ଆମେ ସମସ୍ତେ ଖଣ୍ଡିଆ ଦେଉଳ ନାମରେ ସମସ୍ତେ ଜାଣିଥାଉ ସେଇଠି ମଧ୍ୟ ବହୁତ ଦେଖିବାକୁ ବହୁତ କିଛି ଜିନିଷ ଅଛି ଯେମିତିକି ସେଠିକି ଅଶୋକ ସ୍ଥମ୍ଭ ଅଛି ସେ ଭଗବାନଙ୍କର ଆଉ ଗୋଟିଏ ଭୀମଭୋଇ ନାମକ ଯେଉଁ ଅଛି ଭୀମଭୋଇଙ୍କ ତାଙ୍କ ପାହା ପାଦ ଚିହ୍ନ ମଧ୍ୟ ସେଠାରେ ଅଛି